ଓଡ଼ିଶୀ ନୃତ୍ୟ ଏବଂ ଜ୍ୟୋତିଷ ବିଦ୍ୟା ମଧ୍ୟରେ ଦେଖିବାକୁ ଗଲେ ପଠାଣି ସାମନ୍ତ ଏବଂ ବାଣିଜ୍ୟ ମଧ୍ୟରେ ଦେଖିବାକୁ ଗଲେ ସର୍ବଶ୍ରେଷ୍ଠ ହେଲା ସାଧବ ପୁଅ ସେମାନେ ସେମାନେ ସାତ ନଦୀ ପାର ହୋଇ ବାଣିଜ୍ୟ ବ୍ୟବହାର କରୁଥିଲେ ଏବଂ ସେମାନେ ଆମ ଦେଶ ଜାତି ଭାଇ ପାଇଁ ଗର୍ବ ଓ ଗୌରବର ବିଷୟ ଥିଲେ ଏବଂ ଭାରତରେ ପଚିଶ ପ୍ରତିଶତ ଲୁହାର ଭଣ୍ଡାର ପ୍ରକାଶିତ ହୋଇଥିଲା